ହଁ କୁହନ୍ତୁ ଅ ହ ତ ସେଠି କ'ଣ ମିଳୁନି

ହୁଁ ହଁ ସେ'ଠି ହେଲେ ବି ସେ'ଠି ଗଲେ ଭଲ ହୁଅନ୍ତା ଯେ ଏ ଯେଉଁ ପିଲା ଛୁଆ ସବୁ ଘର ସଂସାର ଛାଡ଼ିକି ଯିବାଟା ମୋ'ର ଠିକ ହେବନି ସେଥିପାଇଁ ଯାଇ ହେବନି ନହେଲେ ସେ'ଠି ଗଲେ ତ ଅଧିକ ପଇସା ମୁଁ ଜାଣୁଛି ଏ'ଠି ମଧ୍ୟ ଦିନେ କାମ କଲେ ଚାରି ଦିନି ବସିବାକୁ ପଡ଼ୁଛି ଚାରି ଦିନି କାମ କଲେ ପୁଣି ଦୁଇ ଦିନ ବସିବାକୁ ପଡ଼ୁଛି ପୁଣି ପଇସା ପତ୍ର ଠିକରେ ମାଲିକମାନେ ଦେଉନାହାନ୍ତି କୌଣସି ଗୋଟିଏ ଅସୁବିଧା ହେଉଛି ଠିକ କଥା କହୁଛ ଯେ ମୁଁ ଭାବୁଛି ଖାଲି ତ ପଇସା ପଠାଇଦେଲେ ହେବନାହିଁ ନା ମୁଁ ପାଠ ପଢ଼ା ଏଇ ସବୁ ତ ପୁଣି ଦେଖିବାକୁ ପଡ଼ିବ କିନ୍ତୁ ମୁଁ ଭାବୁଥିଲି ଏ'ଠି ଯଦି କୌଣସି କିଛି କାମଟିଏ ମିଳିଯାଆନ୍ତା ହେଲେ ମୁଁ କରନ୍ତି ତୁମେ ତ କହୁଛ ଭୁବନେଶ୍ଵରରେ ଠିକ କାମ ମିଳୁଛି ବୋଲିକରି ଯୋଗାଯୋଗ କରିବା ଯେମିତି ପରିବାର ସହିତ ଯାଇକି ସେ'ଠି ରହିବା ଇନକମ କରିବା ସେଇଭଳି ଭାବରେ ଦେଖିବା ଭଲ ହେବ ସେ ଆମେ ତ ଗାଉଁଲି ଲୋକ ଭୁବନେଶ୍ଵରରେ କେଉଁ ଜାଗାରେ କାମ ହେଉଛି କେଉଁଥିରେ କାମ ହେବ କେଉଁ କାମ କରିବା ଆମକୁ ତ କିଛି ଜଣା ନାହିଁ ନା ଆମେ କେଉଁ କାମ କରିବୁ

ହୁଁ

ଆଉ ଯଦି ସେ'ଠେ ଆମର ଯେଉଁ ପୁଣି ଲାଇଫ ଇନସ୍ୟୁରାନ୍ସ କଣ ଏମିତି କିଛି ସୁବିଧା ଅଛି କି ବୁଝିଛ କି ଏ ଯେଉଁ ଆମର ଯେଉଁ ଇନସ୍ୟୁରାନ୍ସ ଫିନସ୍ୟୁରାନ୍ସ କଣ ମିଳେ ନାହିଁ କେ ଯେଉଁ ମୁଲିଆ ମାନଙ୍କୁ ଏମିତି ଦେଉଛନ୍ତି କି ହଁ ଆଉ ସବୁ କିଛି ବୁଝିବ ଆଉ କେତେ ଘଣ୍ଟା କାମ ହେଉଛି କେତେ ମିଳୁଛି ଓଭର ଡ୍ୟୁଟି କରି ହେବ କି ନାହିଁ ଏମିତି ସବୁ ଟିକିଏ ବୁଝିଥିବ ଆଉ ସେ'ଠି ଚାରି ଘଣ୍ଟାରେ ଛଅ ଶହ କମାଇଲେ କ'ଣ ହେବ ସେ'ଠି ତ ଖର୍ଚ୍ଚ ହେବ ନା ସେଥିପାଇଁ ଆମକୁ ଖର୍ଚ୍ଚ କରିବା ପାଇଁ ଛଅ ଘଣ୍ଟା ଆମକୁ ଓଭର ଡ୍ୟୁଟି ଆଠ ଘଣ୍ଟା ଛଅ ଘଣ୍ଟା କାମ କରିବାକୁ ପଡ଼ିବ ହୁଁ ହୁଁ କେତେ କ'ଣ ଦେଉଛନ୍ତି ବୋଲି କହୁଥିଲା କି ସେ ସାଙ୍ଗଟା ଚାରି ଘଣ୍ଟା କାମ କଲେ କେତେ ଛଅ ଘଣ୍ଟା କାମ କଲେ କେତେ ମାସକୁ କେତେଦିନ ଛୁଟି କେମିତି କ'ଣ ବୁଝିନାହଁ କି ହୁଁ ହୁଁ ଦିନକୁ ଦିନ ପଇସା ଦିଅନ୍ତି ନା ମନ୍ଥଲୀ ଦିଅନ୍ତି ନା କ'ଣ ହାଫ ଇୟରଲି ଦିଅନ୍ତି ସେ ସବୁ କି ହାତରେ ପଇସା ଦେବେ ତା'ହେଲେ ଠିକ ଅଛି ଆଉ ଆମେ ଭୁବନେଶ୍ଵର ଯିବା ଆଉ ସେ'ଠି କାମ କରିବା ଆପଣ ଏକା ଯିବେ ନା